ଦୈନଦିନ ଜୀବନରେ ମୁଁ ମାନେ ଗୁଗଲ୍ପେ ଫୋନ୍ପେ ଏଇ ସବୁ ବ୍ୟବହାର କରିବା ଦ୍ୱାରା କିଛି ଅସୁବିଧାରେ ସମୁଖୀନ ହୁଏ କେବେ କେତେ ବି ଅସୁବିଧା ସମୁଖୀନ ହେଉ କେତେ ବି ଅସୁ ମାନେ ସୁବିଧା ବି ସମୁଖୀନ ହେଉ ମୋ ସାଙ୍ଗ ବାହାଘର ହେଲା ତ ମୁଁ ଯାଇ ପାରଲିନି ତାକୁ ଫୋନ୍ପେରେ କେମତି ପଇସା ପଠେଇବି ସେଟା ଗୋଟେ ତା ଦ୍ୱାରା ମାନେ ଏମତି ଅସୁବିଧା ସୁବିଧାରେ ସମୁଖୀନ ହୁଏ ମାନେ ପୁଣି ମୋ ମୋ ନମ୍ବର୍ ମାନେ ନମ୍ବର୍ କିଏ ଗୋଟେ ଅଲଗା ନମ୍ବର୍ ଦେଇକି ଫୋନ୍ପେରୁ ମାନେ ପଇସା ନେଇଗଲା ତ ଅସୁବିଧାର ବି ସମୁଖୀନ ହେଲି ତ ଏମତି ଏ ବ୍ୟବହାର ଦ୍ୱାରା ଆମେ କିଛିଟା ଜିନିଷ ମାନେ ସୁବିଧାରେ ପାଇ ଯାଉଛୁ ଏତେ ବି କଷ୍ଟ ମିଳୁନି ତ ଫୋନ୍ପେ ଗୁଗୁଲ୍ପେରେ ଏଇ ସବୁ ସୁବିଧା ଆମେ ଜାଣିବାକୁ ଚାହୁଁ ମାନେ ମନେକର ମାନେ ବାହାରକୁ ଗୋଟେ ଭାଇଟେ ପଳେଇଛି ସିଏ କେମତି କ'ଣ ହଇରାଣରେ ଅଛି କେମତି କ'ଣ ତାକୁ ପଇସାକୁ ଦିଆ ହେବ କ'ଣ ହେବ ମାନେ ପଇସା ପଠେଇବା ପାଇଁ ଏଇ ସବୁ ଗୁଗୁଲ୍ପେ ଫୋନ୍ପେ ଏଇସବୁ ବ୍ୟବହାର କରା ଯାଉଛି